ନମସ୍କାର

ନାଁ ଟା କହିଲେ

ହଁ ନାହିଁ ଏବେ ଆମର ନୂଆ ଗୋଟେ ଆସିଛି ତ ସ୍କିମଟେ ଲୋନର ସେଥିପାଇଁ ମୁଁ ଆପଣଙ୍କୁ ସେଇ ବିଷୟରେ ଜଣେଇଦେବାକୁ ଚାହୁଁଛି

ଦେଖିକି ଆପଣଙ୍କର ମାସିକ ଆୟ କେତେ କ'ଣ ହେଉଛି ଇଏ ହେଉଛି ସେ ବିଷୟରେ ଆସିଲେ ଆପଣ ବସିଲେ ଗୋଟେ ଦିନ ଆସିକି ବ୍ୟାଙ୍କରେ ଆମେ ସେଇ ବାବଦରେ ହିସାବ କରିକି ଆପଣଙ୍କୁ ଜଣେଇଦେବୁ ଦୁଇ ଏକର ଜାଗା ଆପଣ ଜାଗା ବାବଦରେ ନେବେ ତ ଜାଗାକୁ ରଖିକି

ସତୁରି ଅଶି ଲକ୍ଷ ଠିକ ଅଛି କେତେ ବର୍ଷ ଭିତରେ ହେଲେ ଆପଣଙ୍କ ପାଇଁ ସୁବିଧା ହେବ ହଁ ଠିକ ଅଛି ଆପଣ ସେଥିପ୍ରତି ଆଉ ବ୍ୟସ୍ତ ହୁଅନ୍ତୁନି ଆସନ୍ତୁ ଦେଖିବା ହିସାବ କରିବା ଆଉ ଟିକେ ଆସିଲାବେଳେ ଯେଉଁ କାଗଜ ପତ୍ର ଅଛି ଆପଣଙ୍କର ଜମିର କି ଇଏ ସେଗୁଡିକ ସବୁ ନେଇଆସିଥିବେ ଆଣିଲେ ଆମକୁ ଦେଖିବାକୁ ହିସାବ କରିବାକୁ ଟିକେ ସୁବିଧା ହେବ ଆଉ

ସବୁପ୍ରକାର ଆସିଛି କି ନାହିଁ କେ ସୁନା ବନ୍ଧକ ରଖି ନେବାକୁ ଚାହୁଁଛନ୍ତି ସେଥିରେ ବି ଆସିଛି ସବୁଥିରେ ଏବେ ତି ସୁଧହାର କମିଯାଇଛି ନିଶ୍ଚୟ ନିଶ୍ଚୟ କାଲି ଆପଣ ଆସନ୍ତୁ ସେ ବିଷୟରେ ଆମେ ଆରାମ ସେ ବସି କଥା ହେବା ମୁଁ ଆପଣଙ୍କୁ ସବୁ ବୁଝେଇଦେବି କେଉଁଟା ନେଲେ ଆପଣଙ୍କ ପାଇଁ ସୁବିଧା ହେବ କେଉଁଟା ନେଲେ କମ୍ ପଇସା ପଡ଼ିବ ସବୁ ଆପଣଙ୍କୁ ବୁଝେଇଦେବି ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ନିଶ୍ଚୟ ଠିକ୍ ଅଛି ଠିକ୍ ଅଛି ହଉ ଠିକ୍ ଅଛି ଆଜ୍ଞା ରଖିଲି